ହାଲୋ ଆଜ୍ଞା ଦୀପକ ବାବୁ କହୁଥିଲେ ଆଜ୍ଞା ମୁଁ ଆପଣଙ୍କ ଠାରୁ ପରିବା କିଣିବାକୁ ଚାହୁଁଥିଲି ନାଇଁ ଆପଣଙ୍କ ପାଖରେ କ'ଣ ହୋଇପାରିବ ପାରିବ ପରିବା ଆଜ୍ଞା ମୋର ଭେଣ୍ଡି ଦରକାର ଥିଲା ଦୁଇ କୁଇଣ୍ଟାଲ ଆଉ କ'ଣ କେତେ ରେଟ୍ ନେଉଛନ୍ତି ଦୁଇ କୁଇଣ୍ଟାଲ ଆଉ ହଉ ଠିକ ଅଛି ପଇଁତିରିଶି ଟଙ୍କା ଲେଖାଏଁ କରନ୍ତୁ ହଉ ଆପଣ ମୋତେ ଆଣିକି ଦେଇପାରିବେ ଟିକେ ମୋ ଭେଜିଟେବୁଲ ଇଏ କତିରେ ଷ୍ଟୋର ପାଖରେ ଆଜ୍ଞା ମୋ ଭେଜିଟେବୁଲ ଷ୍ଟୋରଟା ହେଲା ଏଇ କେନ୍ଦ୍ରାପଡ଼ା ପାଖରେ ଅଛି ଆପଣ ଯଦି ଆସିବେ ଭୁବନେଶ୍ୱରରୁ ସିଧା କଟକକୁ ଆସି କେନ୍ଦ୍ରାପଡ଼ା ରୁଟକୁ ଆସି ଶାନ୍ତ ସାହି ପୋଲ ବାଟ ଦେଇ ଆସିଲେ ମୋ ଭେଜିଟେବୁଲ ଆପଣଙ୍କୁ ସୁବିଧା ରାସ୍ତା ହୋଇଯିବ ଅଳ୍ପ ପଇସା ଖର୍ଚ୍ଚ ହେବ ଖର୍ଚ୍ଚ ମଧ୍ୟ ହେବ ଆଉ ସହଜ ସୁବିଧାରେ ପହଞ୍ଚି ଯିବେ ଆଉ ତା ସହିତ ମୋର ଗାଜର ବି ଦରକାର ଥିଲା ଗାଜର କେତେ କ'ଣ ନେଉଛନ୍ତି ରେଟ ଷାଠିଏ ଟଙ୍କା ଏତେ ରେଟ୍ କ'ଣ ନେଉଛନ୍ତି ପଚାଶ କରନ୍ତୁ ଆମ ପାଇଁ ମୁଁ ତିନି କୁଇଣ୍ଟାଲ କିଣିବି ଆଉ କୋବି ଦରକାର ଥିଲା କୋବି କଖାରୁ ଆଉ ମୂଳା ଆପଣଙ୍କ ପାଖରେ ଅଛି ଆଉ କୋବିର କେତେ ରେଟ କ'ଣ ନେଉଛନ୍ତି ଯୋଡ଼ା ଚାଳିଶ ମୋତେ ଦରକାର ଥିଲା ପାଞ୍ଚ ଶହ ପାଖା ପାଖି ଦରକାର ଥିଲା ପାଞ୍ଚଶହ ପାଖାପାଖି ଦରକାର ଥିଲା ଠିକ ରେଟ ଟିକେ ଲଗାଇବେ ଆଉ ତା' ସହିତ କଖାରୁ ଦରକାର ଥିଲା କଖାରୁ କ'ଣ କେତେ ରେଟ ନେଉଛନ୍ତି ହଁ ଆଜ୍ଞା ଠିକ ଅଛି ଆଉ ତାପରେ ଆପଣ ଆସିଲା ବେଳେ ଗୋଟେ କାମ କରିବେ ଶାନ୍ତ ସାହି ପୋଲ କତିରୁ ସେଠି ପଚାରି ଦେବେ ଯେ ଷ୍ଟୋର କେଉଁଠି ମୋ ନାଁ କହିଦେଲେ ଆଦିତ୍ୟ ନାରାୟଣ କହିଦେଲେ ସେ କହିଦେବେ ସେଇଠୁ ଗୋଟେ ବାମ ପଟକୁ ଥିବ ରାସ୍ତା ଥିବ ଠିକ ଅଛି ସେଇ ବାମ ପଟ ଛକ ଦେଇ ସିଧା ପଳାଇ ଆସିବେ ଆସି ମୋ ବୋର୍ଡ୍ ବି ମରା ହୋଇଥିବ ସେ ଜାଣିପାରିବେ ସେଇ ରାସ୍ତାରେ ଆସି ଅଳ୍ପ ଖର୍ଚ୍ଚରେ ପଳେଇ ଆସିବେ ଆରାମସେ ପଳେଇ ଆସିବେ ରାସ୍ତା ବି ଠିକ ଠାକ ଅଛି ଆଉ ଆପଣଙ୍କ ପାଖରେ ଆଉ କିଛି ହୋଇପାରିବ ପରିବା କାକୁଡ଼ି କାକୁଡ଼ି ଦରକାର ଥିଲା କାକୁଡ଼ି ଟିକେ ଭଲ କ୍ୱାଲିଟିର ଦେବେ କାରଣ ଦେଉଛନ୍ତି ସେସବୁ ଖରାପ ପଡ଼ୁଛି ଆଉ କ'ଣ ଆଉ ଶାଗ ଫାଗ କିଛି ହେବ ହଉ ଆଜ୍ଞା ହଉ ହଉ ହଉ ରଖନ୍ତୁ